ମୋର ପ୍ରଥମ ଉତ୍ପାଦ ଚାର୍ଜର୍ ମୋ ମୋବାଇଲ୍ ସହିତ ଯେଉଁ ଚାର୍ଜର୍ଟି ମିଳିଥିଲା ତାହା ନୂଆ ନୂଆ ବହୁତ ଭଲ କାମ ଦେଲା ତା'ପରେ କିଛିଦିନ ୟ୍ୟୁଜ୍ କଲାପରେ ସେଇଟା ବହୁତ ଜଲଦି ଖରାପ ହେଇଗଲା ତା'ପରେ ମୋ ସ୍ଵାମୀ ଯାଇକି ମୋ ମୋବାଇଲ୍ ନେଇକି ଆଉ ଗୋଟେ ଚାର୍ଜର୍ ଆଣିଦେଲେ ମାର୍କେଟ୍ରୁ ତ ସିଏ ଦୁଇ ବର୍ଷ ୟ୍ୟୁଜ୍ କଲାପରେ ବି ବର୍ତ୍ତମାନ ସୁଧା ସିଏ ବହୁତ ଭଲ ଭାବରେ ଚାଲିଛି ଚାର୍ଜ୍ର ଲିମିଟ୍ ଜମା କମିନି ଦିନସାରା ମୋବାଇଲ୍ ଯେତେ ଚଲାଇଲେ ବି ଯେତେ ଫିଲ୍ମ୍ ଦେଖ ଯେତେ ଗେମ୍ ଖେଳ ତଥାପି ବି ସରେନି ଜଲ୍ଦି ଚାର୍ଜ୍ ଦିନକୁ ଅଧ ଘଣ୍ଟା ଚାର୍ଜ୍ ବସେଇଲେ ମୋର ଚାର୍ଜ୍ ଦିନ ସାରା ହେଇଯାଏ ପଇସା ନେଉ ପଛେ ସିଏ ଭଲ ଚାର୍ଜର୍ଟେ ମିଳିଥିଲା ପଇସା ଗଲା ବାଧିଲାନି କିନ୍ତୁ ଚାର୍ଜର୍ଟାର ପଇସା ମଧ୍ୟ ଆଦାୟ ହେଇଯାଇଛି ତ ବର୍ତ୍ତମାନ୍ ସୁଧା ସିଏ ବହୁତ ଭଲ କାମ କରୁଛି ଆଉ ସେଥିପାଇଁ ମୁଁ ବହୁତ ଖୁସି ଅଛି